ବଲିଉଡ଼୍ ଟଲିଉଡ଼ ଭିତରେ ଭାରତ୍ ର ଯାନ୍ ଆମର୍ ଫ୍ୟାସନ୍ ଟ୍ରେଣ୍ଡ କେ ସବୁଠି ପ୍ରକୃତ୍ ରେ ପ୍ରଭାବିତ୍ କରିଛି ଏଟା ସତ୍ ହେ ଆଜିକାଲି ପିଲାମାନେ ଏ ବଲିଉଡ଼୍ ଟଲିଉଡ଼ ଫିଲମ୍ ଦେଖିକିରି ତାର୍ ଚଲଚିତ୍ର ମାନେ ଦେଖିକିରି ତାଙ୍କର୍ ବେଶ ପୋଷାକ କେ ବି ଚେଞ୍ଜ କରି ଦଉଛନ୍ ଆଜି ତାଙ୍କର୍ ହେୟାର୍ ଷ୍ଟାଇଲ୍ ତାଙ୍କର୍ ଡ୍ରେସ୍ ଷ୍ଟାଇଲ୍ ସବୁ କିଛି ଏଇ ମାନେ ଅନୁସରଣ କରୁଛନ୍ ତ ପୋଷାକ ଶୌଲି କି ବି ଆମର୍ ସବୁ ଯୁବ ପିଢ଼ି ସମସ୍ତେ ପସନ୍ଦ କରୁଛନ୍ ଆଉ ଅନୁସରଣ କରିକିରି ନିଜର୍ ବେଶ୍ ପୋଷାକ୍ ତିଆରି କରୁଛନ୍ ଆଉ ଆମେ ବିଭିନ୍ନ ପ୍ରକାର୍ ବି ଚଲଚିତ୍ର ଦେଖି ସାରିଛୁ ଯେନ୍ତା କି ଇ ଡ୍ରେସ୍ ଉପରେ ଆସିଛି ଆଉ ଲୋକେ ତାକେ ପସନ୍ଦ କରିକିରି ସେମିତି ପିନ୍ଧିବାର୍ ଲାଗି ଚେଷ୍ଟା କରୁଛନ୍ ଆଉ ଏଇଟା କେତେଟା ସମାଜ ରେ ଖରାପ ପ୍ରଭାବ ବି ପକଉଛି ଭଲ୍ ପ୍ରଭାବ ବି ପକଉଛି ତ ସମାଜ ରେ ଖରାପ ପ୍ରଭାବ ନିଶ୍ଚୟ ପକଉଛି ଝିଅ ମାନଙ୍କର୍ ଉପରେ ଯେନ୍ ମାନେ ଇ ଚଲଚିତ୍ର ମାନଙ୍କୁ ଫଲୋ କରିକିରି ସେନ୍ତା ଡ୍ରେସ ସେନ୍ତା ପୋଷାକ ପିନ୍ଧିବାକେ ଚେଷ୍ଟା କରୁଛନ୍ ଆମର୍ ସମାଜରେ ସେଟା ଗ୍ରହଣୀୟ ନୁହେଁ ତ ଏ ସବୁ ପ୍ରକାର୍ ଜିନିଷ୍ ମାନେ ଆମେ ଆଭଏଡ଼ କରିବାର୍ କଥା ଆମର ସାମାଜିକ ରୀତି ରିବାଜ୍ରେ ଯେନ୍ ପୋଷାକ ପିନ୍ଧିବାର୍ କଥା ଆମେ ବଲିଉଡ଼୍ ଟଲିଉଡ଼ କେ ଅନୁସରଣ ନାଇଁ କରି କିରି ଆମର୍ ସାମାଜିକ ବ୍ୟବସ୍ତା ଉପରେ ଗଲେ ଆମର୍ ସମାଜ ର ଶୃଙ୍ଖଲା ଠିକ୍ ରହି ପାର୍ବା ଆଉ ଆମର୍ ଝିଅ ପୁଅ ମାନେ ତାଙ୍କର୍ ଆଚାର୍ ବ୍ୟବହାର୍ ନିଜର୍ ସୁରକ୍ଷିତ ରଖି ପାରବେ ଆଉ ଆମର୍ ଯେନ୍ ସାମାଜିକ ବେବସ୍ତା ଅଛେ ସେଟା ମଜବୁତ ହେଇ ପାର୍ବା ତ ଆମେ ଏଇ ଟଲିଉଡ଼୍ ବଲିଉଡ଼୍ର ପ୍ରଭାବ ରେ ଆମେ ଆଗକେ ନା ବଢ଼ିକିରି ଆମର୍ ସାମାଜିକ ପରମ୍ପରା ଅନୁସାରେ ଇଟା କରବାର୍ କଥା